ହଁ ମୁଁ ଆମ ଟେଲିଭିଜନ୍ରେ ନ୍ୟୁଜ୍ ଚ୍ୟାନେଲ୍ ଦେଖେ ସନ୍ଧ୍ୟା ସାତଟାରୁ ଆଠଟା ପର୍ଯ୍ୟନ୍ତ ମୁଁ ଡେଲି ନ୍ୟୁଜ୍ଟା ଦେଖେ ନ୍ୟୁଜ୍ର ନାଁ କ'ଣ ହେଉଛି ଜି ନ୍ୟୁଜ୍ ତା'ପରେ ଓ ଟି ଭି ଆଦି ଇତ୍ୟାଦି ସବୁ ଦେଖେ ଖବର କାଗଜ ଖବର ଦେଖିଲେ କ'ଣ ହବ ଆମର ଯେଉଁ ସମାଜରେ ଦେଶ ବିଦେଶର ଖବର ଆମେ ଜାଣିପାରିବୁ ଜାଣିଲେ କ'ଣ ହବ ଦେଶର ସବୁ ଜାଣିପାରିବୁ ଆଉ ଆର୍ଥିକ ବିକାଶ ଅସୁବିଧା ସୁବିଧା ସବୁ ଜାଣିଲେ ଆମର ସୁବିଧା କ'ଣ ହବ ଆଗରୁ ଆମେ ସତର୍କ ହେଇପାରିବା ଏବଂ ଦୁଇ ନିଆର ଖରାପ ଭଲ ଜାଣିକି ଆମେ ନିଜେ ସତର୍କ ହେବା ଖବର ଜାଣିବା ନିହାତି ଦରକାର ସେଥିପାଇଁ ମୁଁ ଡେଲି ଖବର ଦେଖେ ମତେ ଦେଖିବାକୁ ଭାରି ଭଲ ଲାଗେ